ଆମେ ଜାଣିଛେ ଏବେ ଦେଶୀ ଜିନିଷ କୋଉଠି ମିଳୁନି ସବୁ ହାଇବ୍ରିଡ଼୍ରେ ସବୁ ହାଇବ୍ରିଡ଼୍ ଜିନିଷ ହେଲା ସାର ପଡ଼ୁଛି ସବୁ ବିଭିନ୍ନ ପ୍ରକାର ଔଷଦ ପଡ଼ୁଛି ସେଥିପାଇଁ ମୁଁ ଯେଉଁଠି ବି ଦେଶୀ ଜିନିଷ ଦେ ଦେଶୀ ଜିନିଷ ଦେଖେ ଦେଶୀ ପରିବା ହେଉ ଦେଶୀ ଫୁଲ ହେଉ ଦେଶୀ ଫଳ ହେଉ ଯାହା ବି ହେଉ ସବୁ ଆଣେ ଆମ ଦେଶୀ ଗଛ ସବୁ ଆଣି ଆମ ବାଡ଼ିରେ ଲଗାଏ ମୁଁ ବେଶୀ ସାରଫାର ଦିଏନି ସେ ଦେଶୀ ସବୁ ଜିନିଷ ଖାଇଲେ ସବୁ ଭଲ ଦେଶୀ ଦେଶୀ ପନିପରିବା ହେଉ ଦେଶୀ ଦେଶୀର ଯେଉଁ ଜିନିଷ ହେଉ ସବୁଥିରେ ବହୁତ ଭିଟାମିନ୍ ଅଛି ମୁଁ ଜାଣିଛି ସେଥିପାଇଁ ମୁଁ ଦେଶୀ ଜିନିଷ ଆଣିଥାଏ ଏବେ ସବୁ ବାହାରେ ସବୁ ହାଇବ୍ରିଡ଼୍ ଜିନିଷ ମିଳୁଛି ସେ ସବୁ ଖାଇଲେ ଦେହ ଖରାପ ହେଉଛି ବିଭିନ୍ନ ପ୍ରକାର ରୋଗ ହେଉଛି ସେଥିପାଇଁ ମୁଁ ଆମ ବାଡ଼ିରେ ଦେଶୀ ଜିନିଷ ସବୁ ଲଗାଏ ଦେଶୀ ପନିପରିବା ଦେଶୀ ଯାହା ହେଉ ସବୁ ଗଛପତ୍ର ଲଗେଇ ସବୁ ବାଡ଼ିରେ ଲଗେଇକି ଗଛପତ୍ର ସବୁ ଦେଶୀ ଜିନିଷରୁ ସବୁ ଘର ପରିବାର ଲୋକ ଖାଉଛନ୍ତି କିଛି ବି ଆମ ଗାଁର ବିକ୍ରି କରି ପଇସା ରୋଜଗାର କରୁଛୁ ସେଥିପାଇଁ ଆମେ ସବୁ ଦେଶୀ ଜିନିଷ ଖାଇବା ଭଲ ଦରକାର ଦେଶୀ ଜିନିଷ ସବୁ ଆଡ଼େ ମିଳିବାଟା ଭଲ